ଓଡ଼ିଆ ଭାଷା ହେଉଛି ଆମର ଶାସ୍ତ୍ରୀୟ ଭାଷା ବା ସାହିତ୍ୟିକ ଭାଷା ଆମର ଆଞ୍ଚଳିକ ଉପଭାଷା ହେଉଛି ସମ୍ବଲପୁରୀ ବା କୁଶଳୀ ଏହି ଦୁଇ ଭାଷା ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଯାଇଥାଏ ଯେପରିକି ଆମେ ସମ୍ବଲପୁରୀରେ ମା'କୁ ମା'କୁ ମା' ବୋଲିଥାଉ କିନ୍ତୁ ଓଡ଼ିଆରେ ମା' ବୋଲିଥାଉ ସେହିପରି ବାପାକୁ ସମ୍ବଲପୁରୀରେ ବା ବୋଲିଥାଉଁ କିନ୍ତୁ ଓଡ଼ିଆରେ ବାପା ବାପା କହିବାକୁ ପଡ଼ିଥାଏ ସେହିପରି ସ୍ୱାମୀକୁ ସ୍ୱାମୀକୁ ଓଡ଼ିଆରେ ବର ବୋଲି କୁହାଯାଇଥାଏ କିନ୍ତୁ ସମ୍ବଲପୁରରେ ଘଇତା ବୋଲି କୁହାଯାଇଥାଏ ଏହି ସମ୍ବଲପୁରୀ ସମ୍ବଲପୁରୀ ଭାଷା ତାକୁ କହିବା କହିବାରେ ଏହି ସମ୍ବଲପୁରୀ ଭାଷା କହିବା ପାଇଁ ଉତ୍ତମ ଭାଷା ହୋଇଥାଏ କିନ୍ତୁ ଓଡ଼ିଆ ଭାଷା ଓଡ଼ିଆ ଭାଷା ଲେଖାଲେଖି କରିବା ପାଇଁ ଭଲ ହୋଇଥାଏ